ଆମର ଏଠାରେ ତ ଅନେକ ଗୁଡ଼ିଏ ଅନ୍ଧବିଶ୍ୱାସକୁ ମାନିଥାନ୍ତି କିନ୍ତୁ ସେଥିରୁ କେତୋଟି ହେଲା ଯେପରି କି ରାତିରେ ଚୁଟି ଓ ନଖ ନ କାଟିବା ତା'ର କାରଣ ପଚାରିଲେ ଲୋକମାନେ କିଛି କହିପାରନ୍ତି ନାହିଁ କିନ୍ତୁ ମୋର ଯାହା ଭାବନା ଆଗକାଳରେ ଇଲେକ୍ଟ୍ରି ବଲ୍ବ ବା ଲାଇଟ୍ ନଥିଲା ତେଣୁ ଅନ୍ଧାରରେ କାଟିଲାବେଳେ ଏଣେ ତେଣେ କଟିଯିବାର ଭୟ ରହୁଥିଲା ସେଥିପାଇଁ ବୋଧେ ଲୋକମାନେ ରାତିରେ ଚୁଟି କିମ୍ବା ନଖ କାଟନ୍ତି ନାହିଁ ତାହା ଏକ ଭାବନା ରହିଯାଇଛି ଏହାର କୌଣସି ପୌରାଣିକ କିମ୍ବା ବୈଜ୍ଞାନିକ ସତ୍ୟତା ବିଷୟରେ ମୁଁ ଜାଣିନାହିଁ କିମ୍ବା କୌଣସି ଲୋକମାନଙ୍କ ପାଖରେ ଜ୍ଞାନ ମଧ୍ୟ ନାହିଁ ତେଣୁ ଏଇଟା ମତେ ଏକ ଅନ୍ଧବିଶ୍ୱାସ ବୋଲି ଲାଗେ ଓ ଆମ ଅଞ୍ଚଳର ଲୋକମାନେ ଏହାକୁ ଦୃଢ଼ ଭାବେ ବିଶ୍ୱାସ କରିଥାନ୍ତି ଓ ଆଜି ପର୍ଯ୍ୟନ୍ତ ମଧ୍ୟ ରାତ୍ରି ସମୟରେ ଏହିସବୁ କାର୍ଯ୍ୟକୁ ସେମାନେ ନିବାରଣ ବା ଏହି କାର୍ଯ୍ୟଠାରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତି